ହ୍ୟାଲୋ ସୁରଭି ହୋଟେଲ ମ୍ୟାନେଜର କହୁଛନ୍ତି ଆଜ୍ଞା ମୁଁ ପ୍ରେମଜରିରୁ ସୁରଜ ଦିଗଲ କହୁଛି ହଁ କ'ଣ କି ମୁଁ ଆମର ଏବେ ଆମର ଖାଦ୍ୟ ସାଧା ଖାଦ୍ୟ ଅର୍ଡ଼ର କରିଥିଲି ଆମର ହେଲା ସାଧା ଭାତ ଡାଲି ଭଜା ଆଉ ମଟରତରକାରୀ ଆଉ ବାଇଗଣ ଭର୍ତ୍ତା ପୋଟଳ ତରକାରୀ ଏମିତି ସବୁ ଅର୍ଡ଼ର କରିଥିଲି ଆମର କ'ଣ କି ଆଡ଼୍ରେସଟା ଟିକେ ଭୁଲ ହୋଇଯାଇଛି ହଁ ହଁ ହଁ ଆମର ଆଡ଼୍ରେସଟା ଟିକେ ଭୁଲ ହୋଇଯାଇଛି କ'ଣ ମୋର ଡଙ୍କନୀ ଆଡ଼୍ରେସଟା ଦେଇଥିଲି ସେହିଟାକୁ ଟିକେ ଆପଣ ଦୟାକରି ଟିକେ ବଦଳାଇକି ମୋ ଆଡ଼୍ରେସରେ ଟିକେ ପଠାଇଦେଲେ ଭଲ ହୁଅନ୍ତା ହଁ ହଁ ନାହିଁ ଆପଣ ଟିକେ କରିଦିଆନ୍ତୁ ସେହିଟା ଆଉ ହଁ ଗୋଟିଏ କରିଦିଅନ୍ତୁ କ'ଣ ସେହିଟା ଭୁଲ ହୋଇଯାଇଥିଲା ଆଡ଼୍ରେସ ତାକୁ କ'ଣ କି କରିଦେଇଥିଲେ ସେହିଟା ଆପଣ ଟିକେ ତାକୁ ଚେଞ୍ଜ କରିକି ଆପଣ ପଠାଇଦିଅନ୍ତୁ ମୋ ଠିକ ଆଡ଼୍ରେସରେ ହଁ ହଁ ହଁ ମୋର ପ୍ରେମଜରି ଆଡ଼୍ରେସ ସୁରଜ ଦିଗାଲ ସେହି ଆଡ଼୍ରେସକୁ ପଠାଇଦିଅନ୍ତୁ